ମାଛ ଧାରା ପାଇଁ ଗୋଟେ ଖୋଲା ସ୍ଥାନ ବା ଭଲ ପରିବେଶଟିଏ ଦରକାର ଯେଉଁଥିରେ ଆମେ ମାଛ ଚାଷ କରିପାରିବା ଯୋଉଁଠି ବଡ଼ ପଡ଼ିଆଟେ ଦରକାର ଫାର୍ଷ୍ଟ୍ ତାପରେ ସେ ପଡ଼ିଆଟାକୁ ଗୋଟେ ବଡ଼ ପଡ଼ିଆ ଖୋଲିକି ତାକୁ ପାଣି ପାଣି ବର୍ଷାପାଣି ହୋଉ ମୋଟର୍ ଲଗେଇକି ହେଉ ପାଣି ଛାଡ଼ିକି ମାଛ ଜିଆଳି ମାଛ ଆଣିକି ଛାଡ଼ିଲେ ଏବଂ କିଛି ମାସ ହେଉ ଗୋଟେ ବର୍ଷ ହେଉ ଗଲେ ତାଙ୍କୁ ତାପରେ କାଢ଼ନ୍ତି ଏଥର ବହୁତ ପାଣି ସଟ୍ ହେଉଛି ଜଳ ପ୍ରଦୂଷଣ କାରଣରୁ ବିଗତ ବହୁତ ବର୍ଷ ହେଲା ଜଳ ବହୁତ ସଟ୍ ହୋଉଚି ଆ ଆଗରୁ ଲୋକମାନେ ବହୁତ ମାନେ ଭଲ ମାଛଚାଷ କରନ୍ତି ଏବେ ଆଉ ଆଗ ଭଳି ମାଛ ଚାଷ ହୋଇପାରୁନାହୁଁ